ଯଦି କୌଣସି ସମାଜରେ ମାଛ ବା ବିଭିନ୍ନ ଟାଇପ୍ ବିଭିନ୍ନ ପ୍ରକାରର ମାଛ ଧରନ୍ତି ତାହେଲେ ମାଛରୁ କିଛି ପ୍ରୋଟିନ୍ ମିଲେ ଏବଂ ମାଛ ଖାଇବା ଦ୍ୱାରା ବଡ଼ିର ପ୍ରୋଟିନ୍ ବା ପୁଷ୍ଟି ସାର ତିଆରି ହୋଇ ବଡ଼ି ସୁସ୍ଥ ରହେ ଏବଂ କିଛି ଔଷଧୀୟ କାମ ବି ଆସିଥାଏ ମାଛ ଧର ସମୟରେ ବା ମାଛ ଧରିବା ସମୟରେ ଯେଉଁ ମାଛକୁ ଆମେ ଜଲରେ ଧରିବା କି ଗୁଡ଼େକୁ ନଦୀରୁ ମାଛ ଆଣିବା ସେଠାରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଆସି ଜୀବଜନ୍ତୁ ଆସି ଟାଇପ୍ସ ଅଫ୍ କରିବେ ଏବଂ ମାଛ ଧରିବା ଦ୍ୱାରା ମାଛର ସେ ଜୀବନ ହାର ହେଉଛି ମାଛ ଧରା ଦ୍ୱାରା ମଣିଷର ବିଭିନ୍ନ ପ୍ରକାର ରୋଗ ବେରୋଗ ହୋଇପାରିବ ମାଛରୁ ଆମେ କଡ଼୍ ତେଲ ପାଇଥାଉଁ ଏବଂ ମାଛର ଯେନ୍ ମାଛ ଧରୁଛନ୍ତି ଯେନ୍ ମାଛ ଧରାଲିମାନେ ସେମାନେ ପାଣିରେ ରହନ୍ତି ପାଣିରେ ରହିବା ଦ୍ୱାରା ତାକୁ ବିଭିନ୍ନ ପ୍ରକାର ଜ୍ଵର କାଶି ଥଣ୍ଡା ହୋଇଥାଏ ଏବଂ ମାଛ ଧରିବା ସମୟରେ ଯଦି ବିଷଧର ମାଛ କି ବିଭିନ୍ନ ଧରଣର ମାଛ ଯଦି ମଣିଷ ଉପରେ କାମୁଡ଼େ ତାହା ବିଷାକ୍ତ ହୋଇ ମଣିଷର ଜୀବନ ମଧ୍ୟ ଯାଇଥାଏ ଏବଂ ମଣିଷ ମରି ତା ଜୀବନ ପେଟ ପୋଷ କରିପାରିବେ ନାହିଁ ମାଛ ଧରାଲୀମାନେେ ମାଛ ଧରି ସେମାନେ ବ୍ୟବସାୟ କରନ୍ତି ଏଇ ଯେଉଁ ମାଛ ଧରୁଛନ୍ତି ତାହା ଗୋଟେ ଭୁଲ୍ କାମ ମାଛକୁ ମାଛ ଧରିବା ସମାଜରେ ସେମାନେ କିଛି ବି ପ୍ରକାର ଯାନ୍ତ୍ରିକଶକ୍ତି ବ୍ୟବହାର କରୁନାହିଁ କିଛୁ ନାହିଁ ସେଥିପାଇଁ ଯେଉଁ ମଣିଷର ମାଛ ଧରାଲୀମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ବେରୋଗ ହୋଇ ସେମାନେ ମାଛ ଧରିବାରୁ ମୃତ୍ୟୁବରଣ କରନ୍ତି ତେଣୁ ମାଛକୁ ଗୋଟେ ପୋଖରୀରେ ବା କୌଣସି ଗୋଟେ ସ୍ଥାନ ରଖି ମାଛକୁ ଖାଇବା ପାଇଁ ବ୍ୟବହାର କରନ୍ତୁ ଏବଂ ମାଛର ଉପଯୋଗ କରନ୍ତୁ କାରଣ ମାଛ ହିଁ ସବୁଠାରୁ ମଣିଷ ଉପରେ ଦେହ ଭଲ କରିଥାଏ ଏବଂ ସେଥିପାଇଁ ମାଛ ଧରିବା ଉପଯୋଗ ନୁହେଁ